ହେଲୋ ହଁ ମାଡାମ୍ ନମସ୍କାର୍ ହଁ ମାଡାମ୍ ମୁଁ ଗୋଟେ ପେସେଣ୍ଟ୍ ନେଇକି ଆସିଥିଲି ଯେ ଗୋଟେ ଅପରେସନ୍ ହେବାର ଅଛି ଆଉ କ'ଣ କେମିତି ସୁବିଧା ଅଛି ଏଇ ମେଡ଼ିକାଲ୍ରେ ତାହା ନାଇଁ ସେ କିଡନୀ କିଡନୀ ତାଙ୍କର ଇଏ ଅଛି ପେସେଣ୍ଟ୍ର

ଚେକଅପ୍ କ'ଣ କେମିତି କରା ହେବ ଏଇଟା ନାଇ ମାଡାମ୍ ଡକ୍ୟୁମେଣ୍ଟ୍ର କ'ଣ କ'ଣ ଦରକାର ଡକ୍ୟୁମେଣ୍ଟ୍ରେ ଆଧାର ଆଚ୍ଛା ମାଡାମ୍ ଡକ୍ଟର କ'ଣ ସବୁ ଦିନ ଆଭେଲେବଲ୍ କି ନାଇଁ ଅପରେସନ୍ ଆଗରୁ କ'ଣ ଆଗ ମାନେ ଟେଷ୍ଟ ଫେଷ୍ଟ କରି ଦେଲା ପରେ ଜଣା ପଡ଼ିବ ଏଇଟା ହେଲ୍ଥ କାର୍ଡ୍ ଆମର ଚାଲୁଛି ନା ଆଚ୍ଛା ଆଉ କିଛି ପ୍ରୋବ୍ଲେମ୍ ନାହିଁ ତ ଆଚ୍ଛା ହେଲେ ଯେବେ ନେଇକି ଆସିବା ଆଗରୁ ଫୋନ୍ କରିକି କଥା ହେବୁ ନା କ'ଣ ଆଚ୍ଛା ଆଚ୍ଛା ଆଗ ଟେଷ୍ଟ୍ କରି ଦେଲା ପରେ ଯେ ଆଚ୍ଛା ମାନେ ମେଡିସିନ୍ ଫେଡିସିନ୍ ସବୁ ଆମର କାର୍ଡ୍ରେ ଇଏ ହେବ ଆଚ୍ଛା ହଉ ମାଡାମ୍ ଆଉ ଆଉ କ'ଣ ପଚାରୁଥିଲି ରହିବା ପେସେଣ୍ଟ ସାଙ୍ଗରେ ଆମେ ଆସିବୁ ରହିବା ସୁବିଧା ଆଚ୍ଛା

ଆଉ କ'ଣ ପଚାରୁଥିଲି କି ମାଡାମ୍ ମାନେ ଯେମିତି ପେସେଣ୍ଟ୍କୁ ନେଇକି ଆସିଲୁ ପେସେଣ୍ଟ୍ ସାଙ୍ଗରେ ରହିବେ ମାନେ ସେଠି ଯୋଉ ଦୁଇ ଜଣ ରହିବେ ରୁମ୍ ତ ରହିବା ପାଇଁ ରୁମ୍ ଥିବ ମାନେ ସେ ଆଚ୍ଛା ଏଇ ଯୋଉ ପେସେଣ୍ଟ୍ ସାଙ୍ଗରେ ଯିଏ ଆସିବେ ରହିବେ ଖାଇବା ପିଇବା ଆଉ ସୁବିଧା ମାନେ ମେଡିକାଲ୍ ତରଫରୁ ହେବ ନା ନିଜେ କାଇଁ ଆମର ଟିକେ ପେସେଣ୍ଟ୍ ଟିକେ ଆଚ୍ଛା ମାନେ ଆପଣଙ୍କୁ କଲ୍ କରିକି ଆସିବାକୁ ପଡ଼ିବ ହେଲୋ